ହ୍ୟାଲୋ ଆଜ୍ଞା ମୁଁ ସ୍ଵସ୍ତିକ୍ କହୁଥିଲି ଆଜ୍ଞା ଏଟା ଏ ଟୁ ଜେଡ଼୍କୁ ଲାଗିଛି ନା ସପ୍କୁୁ ଭେରାଇଟି ସପ୍କୁ ଆଜ୍ଞା ମୁଁ କହୁଥିଲି ଯେ ମୋର ଆଉ ଗୋଟେ ଫେସ୍ କ୍ରିମ୍ ନେବାର ଥିଲା ଯେଉଁ ଗୋଟେ ଫେସ୍ କ୍ରିମ୍ ମୁଁ ନେଇଥିଲି ଆପଣଙ୍କଠାରୁ ଆପଣ ଗୋଟେ ଦେଇଥିଲେ ମୋତେ ସଜେଷ୍ଟ କରିଥିଲେ ପତଞ୍ଜଳିର ଆଲୋଭେରର ଗୋଟେ ଫେସ୍ କ୍ରିମ୍ ଦେଇଥିଲେ ଆଉ ତା ସହିତ ମାମାଅର୍ଥର ବି ଗୋଟେ ଫେସ୍ ୱାଶ୍ ଦେଇଥିଲେ ଫେସ୍ କ୍ରିମ୍ଟି ଆପଣ ଯେଉଁଟା ଦେଇଥିଲେ ସେଟା ମାନେ ବହୁତ ଭଲ ପଡ଼ିଲା ନା ଆପଣ ଯେଉଁ ଯେଉଁ ଜିନିଷ କହିଥିଲେ ସେ ସବୁ ରେଜଲ୍ଟ ଦେଖେଇଲା ଫେସ୍ କ୍ରିମ୍ରେ

ଆଜ୍ଞା ଆପଣଙ୍କ ସେ ଫେସ୍ କ୍ରିମ୍ଟା ୟୁଜ୍ କରିବାରୁ ମୁହଁ ବହୁତ ସଫ୍ଟ ଲାଗିଲା ଡ଼ାର୍କ ସର୍କଲ୍ ବି ରିମୁଭ୍ ହୋଇଛି ଆଜ୍ଞା ଆଜ୍ଞା ହଁ ଫେସ୍ ଫେସ୍ କ୍ରିମ୍ଟି ମଧ୍ୟ ବହୁତ ଭଲ ଆଉ ତା'ର ଆଲାର୍ଜି ବି କିଛି ନାହିଁ ସାଇଡ଼୍ ଇଫେକ୍ଟ କିଛି ନାହିଁ ମୁଁ ଆଉ ଗୋଟେ ଚାହିଁବି ପରଚେଜ୍ କରିବାକୁ ଆଜ୍ଞା ଧନ୍ୟବାଦ